ଘୋଡ଼ା ଚଢ଼ିବା ପାଇଁକି ନିଶ୍ଚିତ ଭାବେ ଫିଟ୍ନେସ୍ ଦରକାର କାରଣ ଘୋଡ଼ା ଦ୍ରୁତଗାମୀ ତୁମେ ସେହି ଭଳିଆ ଦ୍ରୁତଗାମୀ ନହେଲେ ଘୋଡ଼ା ଉପରେ ବସିପାରିବନି କାରଣ ତୁମେ ପଡ଼ିଯିବ କିନ୍ତୁ ଘୋଡ଼ା ପାଇଁକି ଘୋଡ଼ା ଯେତିକି ଜୋରରେ ଦୌଡ଼ୁଛି ତୁମେ ସେତିକି ଜୋରରେ ଯଦି ଦୌଡ଼ି ନ ପାରିବ ତାହେଲେ ଘୋଡ଼ା ଉପରେ ବସିବା ପାଇଁ ଚାହିଁବ କାହିଁକି ଏବଂ ଘୋଡ଼ା ତାର ଉଦାହରଣ ହେଲା ଘୋଡ଼ା ଚଢ଼ିବା ପାଇଁକି ସମସ୍ତଙ୍କର ମନ କିନ୍ତୁ ନିଜ ରୋଜଗାରରେ ଚଢ଼ ନିଜେ ତା ଭଳିଆ ଶକ୍ତିମାନ ହୁଅ